ବଜାରରେ ପ୍ରସ୍ତୁତ ପୋଷାକ ଠାରୁ ହାତ ତିଆରି ପୋଷାକ ହିଁ ଭଲ କାରଣ ସେଇ ରେଡିମେଡ୍ ପୋଷାକ ଦ୍ୱାରା ରେଡିମେଡ୍ ପୋଷାକ ଆଣିଲେ ପତଳା ଗୋଟେ ଗୋଟେ ସିଙ୍ଗଲ୍ ସିଲେଇ ରହୁଛି ସେଟା ପିନ୍ଧିଲେ ଚିରି ଯାଉଛି କି ତା ଭିତରେ ପୁରା ଫାଲତୁ କପଡ଼ା ଦେଇକିନା ସିଲେଇ କରିକିନା ଟଙ୍କା ଖାଲି ନେବା କଥା ଆଉ ଘରେ ସିଲେଇ କରିକିନା କିମ୍ବା ହାତ ବୁଣା ତିଆରି କରିକିନା ପୋଷାକ ପିନ୍ଧିଲେ ଆମର ସିଲେଇ ବହୁତ ଦିନ ଯାଏ ଏବଂ ପୋଷକ ଦେଖିବାକୁ ଭଲ ଲାଗେ ନିଜ ମନ ପସନ୍ଦ ଡିଜାଇନ୍ ତିଆରି କରିକିନା ପିନ୍ଧି ହୁଏ ପୋଷକ ତିଆରି କରିବା ଏବେ ସମସ୍ତ ଘରେ ସିଲେଇ ମେସିନ୍ ଅଛି ଏବଂ ସମସ୍ତେ ପୋଷାକ କିମ୍ବା ବ୍ଲାଉଜ ଏଇସବୁ ତିଆରି କରନ୍ତି ଏଣୁ ମୋ ପାଖରେ ବଜାରରୁ ଆଣିକି ପିନ୍ଧିବା ଠାରୁ ଘରେ ତିଆରିିକି ପିନ୍ଧିବାଟା ଭଲ ଲାଗୁଛି